ହଁ କିଛି ବିଷୟ ଅଛି ଯାହା ଉପରେ ମୋତେ ଲେଖିବାକୁ ଚାହୁଁଛି କିନ୍ତୁ ସନ୍ଦେହ ହେଉଛି ଥରେ ଉଣେଇଶ ଶହ ଚଉଦ ମସିହାରେ ବିଶ୍ଵଯୁଦ୍ଧ ଆରମ୍ଭ ହୋଇଥିଲା ଏଠାରେ ବ୍ରିଟେନ୍ ମଧ୍ୟ ସାମିଲ ହୋଇଥିଲା ବ୍ରିଟେନ୍ ଆମ ଦେଶର କଲୋନୀ ହୋଇଥିବାରୁ ତାଙ୍କ ଦେଶର ସବୁ ଖାଇବା ଜିନିଷ ସରିଯାଉଥିବାରୁ ଭାରତର ସବୁ ଖାଦ୍ୟ ନେଇଯାଉଥିଲା ତାହା ଫଳରେ ଆମ ଭାରତ ଖାଇବାକୁ ଅସୁବିଧା ହେଲା ତା'ଫଳରେ ଭାରତର ସମସ୍ତ ଲୋକ ଏକ ରୋଗ ତାହାର ନାଁ ହେଉଛି ଇନ୍ଫ୍ଲୁଏନ୍ଜା ଏପିଡ଼େମିକ୍ ରୋଗରେ ପଡ଼ି ଅନେକ ଲୋକ ମୃତ୍ୟୁବରଣ କରିଥିଲେ ଯେମିତି ବାରଶହ ଅୟୁତରୁ ତେରଶହ ଅୟୁତ ପର୍ଯ୍ୟନ୍ତ ଲୋକ ମୃତ୍ୟୁବରଣ କରିଥିଲେ ଏହା ଏକ ଛୋଟ କଥା ନୁହଁ ଏହା ଏକ ବହୁତ ବଡ଼ କଥା ଏବଂ ଏପରି ହୋଇକି ଆମ ଭାରତର ସମସ୍ତେ ଲୋକଙ୍କୁ ବାଧ୍ୟ କରି ଆର୍ମି କରି ବ୍ରିଟିଶ୍ରେ ନେଇଯାଉଥିଲେ ତାହା ଏକ ଦୁଃଖମୟ କଥା କାରଣ ବ୍ରିଟିଶ୍ ଆମକୁ କି ପାଇଁ ଅତ୍ୟାଚାର କରିଲା ବ୍ରିଟିଶ୍ ପାଇଁ ଆମେ ଦୁଇଶହ ବର୍ଷ କଷ୍ଟରେ ପଡ଼ିଲୁ ତାହା ଭାବିଦେଲେ ବହୁତ କଷ୍ଟ ଲାଗେ ତାହା ପୁଣି ଉଣେଇଶ ଶହ ଚଉଦ ମସିହାରୁ ଉଣେଇଶ ଶହ ଅଠର ମସିହା ପର୍ଯ୍ୟନ୍ତ ଚାରି ବର୍ଷ ଆମ ଆମ ଆମ ଦେଶର ସବୁ ଖାଇବା ସେ ଛଡ଼େଇ ନେଲା